ମୁଁ ଏବେ ଗୋବରା ଆମ୍ବ ଗଛ ପାଖରେ ଥିବା ଏକ ଘରେ ଅଛି ଆପଣ ସବୁବେଳେ ଏଇ ଆଡ଼୍ରେସରେ ମୋ ପାଖକୁ ପଠାଉଥିଲେ ମୋର ପାର୍ସଲ୍ କିନ୍ତୁ ମୁଁ ବର୍ତ୍ତମାନ ଅନ୍ୟ ଜାଗାକୁ ଆସିଅଛି ମୋର ଅସୁବିଧା ଯୋଗୁ ଆପଣ ଦୟାକରି ମୋ ପାଖକୁ ଏଇ ଆଡ଼୍ରେସରେ ପଠାଇ ଦେଇପାରିବେ କି ତା'ହେଲେ ମୁଁ ଆପଣଙ୍କୁ ଚିର ଉପକୃତ ହେବି